ଆପଣ ଫାର୍ଷ୍ଟ କଟକ ପାରାଦୀପ ରୋଡ଼୍ ଦେଇ ଆସିବେ କଟକ ପାରାଦୀପ ରୋଡ଼୍ ଦେଇ ଆସିଲେ ଗୋଟେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଡ଼ିବ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଖରୁ ଟିକେ ଆଗକୁ ପଳାଇବେ ସେଠି ଗୋଟେ ଡାହାଣ ଗଟୁ ଗୋଟେ ରାସ୍ତାଟେ ହବ ସେଇଟା ଏରସମା ରୋଡ଼୍ ଥିବ ସେ ସେଠୁ ଆପଣ ଡାହାଣକୁ ବୁଲିବେ ଡାହାଣକୁ ବୁଲିଲା ପରେ ଦୁଇଟି କିମ୍ବା ତିନୋଟି ଜାଗା ଆସିବ ଯେତିକି ମୋର ମନେ ପଡ଼ୁଛିି ଫାର୍ଷ୍ଟ ହେଉଛି ସିନ୍ଦଳ ମାନେ ଫାର୍ଷ୍ଟ ମଣିଜଙ୍ଗା ତା'ପରେ ସିନ୍ଦଳ ପଡ଼ିବ ତା'ପରେ ନିମକଣା ତା'ପରେ ନୂଆ ପୋଖରୀ ନୂଆ ପୋଖରୀରେ ପହଞ୍ଚି ସାରିଲା ପରେ ସେଠି ଗୋଟେ ଥିବ ମହାଦେବଙ୍କର ପୀଠ ଟାଇପ୍ର ଗୋଟେ ଷଣ୍ଢଟେ ମାନେ ଆଗରେ ଶୋଇଥିବ ସେଠୁ ଆପଣ ଦେଖିବେ ଗୋଟେ ବାମକୁ ଗୋଟେ ରାସ୍ତା ଥିବ ସେ ବାମକୁ ରାସ୍ତା ଗଲେ ଏରସମା ସମୟ ଲାଇନ୍ ଯେଉଁ ରାସ୍ତାଟା ଏରସମା ସମୟ ଯେଉଁ ଲାଇନ୍ ରାସ୍ତାଟା ସିଧା ପଳାଇବେନି ସିଧା ଆମର ପଡ଼ିଯିବ ସିଠୁ ସମୁଦ୍ର ଅଛି ସେପଟେ ଶିଆଳି ବେଳାଭୂମି ଏଗୁରା ସବୁ ଅଛି ସେପଟେ ଆଉ ଆପଣ ସେପଟେ ଯିବେନି ଆପଣ ଟିକେ ପଛୁକୁ ରହିଯିବେ ନୂଆ ପୋଖରୀ ପାଖା ପାଖି ମଣି ଝିଅଁରୁ ସେଇଟା ତିନି କିଲୋମିଟର ହଁ ତିନି କିଲୋମିଟର ହେଇଯିବ ଆଉ ତିନି କିଲୋମିଟର ପାଖରୁ ସେଇ ଷଣ୍ଢ ଛକଟେ ପଡ଼ିବ ଆଉ ଆପଣ ସେଇଠୁ ବାମକୁ ଯିବେ ବାଁକୁ ଗଲେ ଫାର୍ଷ୍ଟ ଗାଁ'ଟା ପଡ଼ିବ ବିକିପୁୁର ତା'ପରେ ହେଉଛି ଆମ ଗାଁ'ଟା ହେଉଛି ଗିରିକୁଣ୍ଡଳ ନୂଆ ପୋଖରୀ ସେଇ ଛକ ପାଖରୁ ପାଖା ପାଖି ସେ ଗୋଟେ କିଲୋମିଟର ହେଇଯିବ ଗୋଟେ ଗୋଟେ କିଲୋମିଟର ଗଲା ପରେ ସେଠି ପଡ଼ିବ ଗୋଟେ ଗ୍ରାମ ଦେବତୀ ମନ୍ଦିର ପଡ଼ିବ ଆମର ମା' କେନ୍ଦୁଳିଙ୍କର ସେଠି ଗଲା ପରେ ଆଉ ଶହେ କି ଦେଢ଼ ଶହ କିଲୋମିଟର ଦେଢ଼ ଶହ ମିଟର ଗଲା ପରେ ସେଠି ଆମ ଘରଟା ଡାହାଣ ପଟେ ପଡ଼ିବ ଦୁଇ ତାଲାର କୋଠାଟେ ସବୁଜ କଲର୍ର ଆଉ ଯଦି ନ ଜାଣିପାରିବେ ଦେଖିବେ ଗୋଟେ ସାଇଡ଼୍ରେ ଗୋଟେ ଆମର ଦୋକାନ ଥିବ ଲକ୍ଷ୍ମୀ ବେରାଇ ଷ୍ଟୋର୍ଟେ ବୋଲି ନାଁର ଗୋଟେ ଦୋକାନଟେ ଥବ ସେସବୁ ପ୍ରକାର ଜିନିଷ ବିିକନ୍ତି ଥଣ୍ଡା ଠୁ ଆରମ୍ଭ କରି ପାନ ଫାନ ସବୁ ଗାଁ ଭିତରେ ନା ଏଇଟା ସବୁ ସେଇଠି ଯଦି ନ ପଚାରି ନପାଇଲେ ବି ଆପଣ ଯେତେବେଳେ ନୂଆ ପୋଖରୀରୁ ଭିତରକୁ ପଶିବେ ବିକିପୁର ଗ୍ରାମରେ କି ଆମ ଗ୍ରାମରେ ଆଉ ମୋ ନାଁ'ଟା କହିଦେଲେ କି ସତ୍ୟପ୍ରକାଶ ଜେନାଙ୍କ ଘର କେଉଁଟା ଆଉ ସେ ଆପଣଙ୍କୁ ବାଟ ଦେଖାଇ ଦେବେ ନହେଲେ ଯଦି ବି ସେ ଯଦି କେହି ନ ମିଳିଲେ ତ ଆପଣ ମୋତେ ସେଠି ପହଞ୍ଚିକି ଆପଣ ମୋତେ ଯଦି କଲ୍ କରିଦେବେ ତ ମୁଁ ସେଠାକୁ ଯାଇକି ଜିନିଷଟା ଗ୍ରହଣ କରିବି ନହେଲେ ବତାଇ ଦେବି କି କେଉଁ ପଟେ ଆସିଲେ ଆପଣ କେଉଁଠି କେମିତି କ'ଣ ଆସିଲେ ପହଞ୍ଚିଛି ମୋ ପାଖରେ ମୁଁ ସେଟା ଆପଣଙ୍କୁ ବତାଇ ଦେବି ଆପଣ ଆସି ମୋତେ ଦେଇ ଦେବେ ଆଉ